ମୋର ନାଁ ରାମେଶ୍ବର ବେହେରା ମୁଁ ଦୋହାରେ ରହୁଛି ଆମ ଘରେ ସଦସ୍ୟ ସଂଖ୍ୟା ଛଅ ମୁଁ ଏକ ପରିବା ଦୋକାନ ଦେଇଛି ମୁଁ ଗରିବ ଲୋକ ମୁଁ କାମ କଲେ ଯାଇକି ମୋର ଘର ପରିବା ସବୁ ଚଲେଥାଏ ଏତିକିରେ ମୁଁ ମୋର ବହୁତ ବଡ଼ ଏକ ପରିବା ଦୋକାନ ଆଗେ ମୁଁ ଦେଇଛି କିନ୍ତୁ ସେଠାରେ ପରିବା ଦୋକାନରେ କିଛି ଫାଇଦା ହେଉନାହିଁ ଲୋକେ ଆସିଛନ୍ତି ହେଲେ ମୋ ଠାରୁ ବହୁତ ଉଧାରୀ ନେଇ ଚାଲି ଯାଉଛନ୍ତି କିନ୍ତୁ ପଇସା ତାଙ୍କୁ ଦେବାକୁ କୁଣ୍ଠାବୋଧ ଲାଗୁଛି ଏବେ ବହୁତ ମୁଁ ମୋର ଦୁଇ ତିନିଟା ପୁଅ ଝିଅ ଅଛି ମୁଁ ତାଙ୍କୁ ପାଠ ପଢ଼ାରେ ବହୁତ ଅର୍ଥ ଖର୍ଚ୍ଚ ହେଉଛି ଏବଂ ସେଠାରେ ବହୁତ ଖର୍ଚ୍ଚ ହେବା ଯୋଗୁଁ ଏଠାରେ ବି ମୋ ଦୋକାନ ଭଲ ଚଲୁନାହିଁ